ମୁଁ କୌଣସି ପ୍ରକାର ୟୁଏଫଓ ଦେଖିନି ବ୍ରହ୍ମାଣ୍ଡରେ ଏଲିଏନ୍ସ ଏବଂ ଅନ୍ୟ ଅନ୍ୟ ଗ୍ରହଗୁଡ଼ିକ ଅଛନ୍ତି ଏଲିଏନ୍ସ ହେଉଛି ମଣିଷର ମରିବା ପରେ ବ୍ରହ୍ମାଣ୍ଡରେ ବୁଲି ଘୁରିବୁଲିଥାଏ ଏବଂ ଏହି ଗ୍ରହ ଗୁଡ଼ିକ ହେଉଛି ବୁଧ ଶୁକ୍ର ପୃଥିବୀ ମଙ୍ଗଳ ବୃହସ୍ପତି ଶନି ଯୁରେନ୍ସ ନେପଚୁନ୍ ପ୍ଲୁଟୋ ଏହି ଗ୍ରହ ମଧ୍ୟରୁ ପୃଥିବୀ ଗ୍ରହ ହେଉଛି ଅନ୍ୟତମ ଏହା ସୌରଜଗତରୁ ଆଲୋକରେ ପରିଣତ କରିଥାଏ